ଗଣମାଧ୍ୟମ ଦ୍ୱାରା ସମଗ୍ର ବିଶ୍ୱର ବାର୍ତ୍ତା ବା ଖବର ଜାଣି ହୁଏ ମୁଁ ଭାବୁ ନାହିଁ ଯେ ଗଣମାଧ୍ୟମ ଗ୍ରାମାଞ୍ଚଳ ବିଷୟରେ ଦେଖାଏ ଯେତେବେଳେ ଆପଣ ଟିଭି ଖୋଲିବେ ନ୍ୟୁଜ୍ ଦେଖିବେ କି କେତେବେଳେ ପେପର୍ ଖେଳାଇବେ ସେତେବେଳେ ଆପଣ ନିହାତି ଭାବରେ ଦେଖିବେ କେଉଁଠି କିଏ କାହାକୁ ରେଫ୍ କରି ଦେଇଛି କେଉଁ କିଏ କାହା ସାଙ୍ଗରେ ପଳାଇଛି କେଉଁଠି ଦୁର୍ଘଟଣା ହେଇଛି ଅବାସ୍ତବ ବସ୍ତୁ ଗୁଡ଼ାକ ଦେଖାଇକିରି ଚିତ୍ରଣ କରିକିରି ସେମାନେ ଗଣମାଧ୍ୟମକୁ ଦେଖାନ୍ତି କିନ୍ତୁ ଗଣମାଧ୍ୟମର ଉଚିତ କାର୍ଯ୍ୟ ହେଉଛି ଗ୍ରାମାଞ୍ଚଳରେ ଯେଉଁ ଲୋକମାନେ ବସବାସ କରୁଛନ୍ତି ସେମାନଙ୍କର ସମସ୍ୟା ଉପସ୍ଥାପନା କରିବା ଏ ଖରାଦିନ ବହୁତ ଗାଁରେ ନଳକୂପ ନାହିଁ ଏ ଖରାଦିନରେ ବହୁତ୍ ଗାଁରେ ଗାଧେଇବାର ସମସ୍ୟା ଅଛି ସେ ବି ଏଇ ମାନେ ବର୍ଷାଦିନେ ଖେତକୁ ପାଣି ଯାଉନଥିବ ପାଣି ସମସ୍ୟା ଏଇ ଗୁଡ଼ାକ ଗ୍ରାମାଞ୍ଚଳର ଜିନିଷ ଗୁଡ଼ାକ ଦେଖାଇବା କଥା ମୁଁ ଭାବୁଛି ଏ ଗୁଡ଼ାକ ଗଣମାଧ୍ୟମରେ ଆଲୋଚନା ହେଉ ନାହିଁ